ଆଗକାଲର୍ ଲୋକ୍ ବର୍ତ୍ତନ୍ଟା ଖାର୍ତି ମାଜୁଥିଲେ ମାଏଟ୍ତି ମାଜୁଥିଲେ ଏନ୍ତା ପତ୍ର ଧରେଇ ଦିଅନ୍ ଆଉ ଏନ୍ତା ଖାର ଆନନ୍ ଏନ୍ତା କରି ମାଜି ଦିଅନ୍ ହେଲେ ଇହାଦେ ଯେନ୍ତା ଯୁଗ ହେଲାନ ଯେ ବହୁତ୍ ଟେ ଜିନିଷ୍ ମିଲୁଛେ ବର୍ତ୍ତମାନ୍ ମାଜ୍ବାର୍ ଲାଗି ସାବୁନ୍ ମିଲୁଛେ ଲିକୁଇଡ଼୍ ମିଲୁଛେ ତାର୍ ମିଲୁଛି ବ୍ରସ୍ ମିଲୁଛି ବର୍ତ୍ତନ୍ ଧୁଇବାର୍ଲାଗି ତୈଲ ତୈଲ ଯେନ୍ ହେଇଥିସି ଯେନ୍ ବର୍ତ୍ତନ୍ମାନେ ସେଟା ସଫା ଆରାମ୍ସେ ହେଇଯାଏସି ଯଦି ତୁମେ ଲିକୁଇଡ୍ ବି ଦେଇକରି ଟିକେ ଲିକୁଇଡ୍ ଦେଇକରି ବି ଧୁଇବ ବେଲେ ପୁରା ସଫା ହେଇଯାଏସି ହେଇ ଜିନିଷ୍ଟା ଆଗରୁ ନାଇଁ ମିଲୁଥେଇ ଇହାଦେ ଇହାଦେ ଇହାଦେ ଏତ୍କି ଫେସିଲିଟି ମିଲ୍ଲାନ ଯେ ହର୍ ଜିନିଷ୍ ଲାଗି ସାମାନ୍ ପତର୍ ମିଲୁଛେ ବର୍ତ୍ତନ୍ର ଧୁଇବାର୍ ମେସିନ୍ ବି ମିଲୁଛେ ବର୍ତ୍ତନ୍ ଯଦି ଝପେଇ ଦେବ ବେଲେ ବି ସଫା ହେଇକି ବର୍ତ୍ତନ୍ ସେଆଡ଼ୁ ଆଉଛେ ତ ହେଥିର୍ ଲାଗି ଇହାଦେ ଜେନ୍ଟା ପାଞ୍ଚ୍ ଟଙ୍କା ଦଶ୍ ଟଙ୍କାକେ ବି ସାବୁନ୍ମାନେ ମିଲୁଛେ ବର୍ତ୍ତନ୍ ଧୁଇବାର୍ ଲାଗି ପାଞ୍ଚ୍ ଟଙ୍କା ଦେଇକି ଯିବ ସାବୁନ୍ଟେ ଘିନି ଆନ୍ବ ତାର୍ଟେ ଘିନି ଆନ୍ବ ଆରାମ୍ସେ ଆଉ ବର୍ତ୍ତନ୍ ଧୁଇବ ସଫା ପୁରା ହେଇଯିବା ଆଗ ହେତ୍କି ଜିନିଷ୍ ନାଇଁ ମିଲୁଥାଇ ଆଗ ଖାଲି ସେ ବେଲେ ସେ ଖାର୍ ଆନ୍ବେ କିମ୍ବା ପତର୍ କିମ୍ବା ଜରି ଆନ୍ବେ ସେତି ସେଥି ସେଥି ହିଁ ସେ ବର୍ତ୍ତନକେ ଧୁଉଥିଲେ ସେମାନେ ଆଉ ପାଏନ୍କେ ଇହାଦେ ଲିକୁଇଡ୍ ଟିକେ ଦେବ ବେଲେ ପୂରା କେତେଟେ ଫେପଲ୍ ହେଇଯିବା ଆଉ ଭଲ୍ସେ ପୂରା ସଫା କଲା ହେଇଥିଲେ ବି ଛାଡ଼ିଯିବା ଅଏଲି ହେଇଥିଲେ ବି ସଫା ହେଇଯିବା ଅଏଁସା ହେଇଥିଲେ ବି ବହୁତ୍ ଏନ୍ତା ସଫା ହେଇଯିବା